ମୋର ବଡ଼ ସମସ୍ୟା ଯେତେବେଳେ ମୁଁ ଟେନ୍ଥରେ ପଢ଼ୁଥିଲି ମୋର ବାପା ସେତେବେଳେ ଡେଥ୍ ହେଇଯାଇଥିଲା ସେତେବେଳେ ମୋର ବହୁତ ଟେନ୍ସନ୍ ହଉଥିଲା ମୁଁ କେମିତି ମୁଁ ଏଗ୍ଜାମ୍ ଦେବି କ'ଣ କରିବି କ'ଣ କିଛି ହେଉନି ପଢ଼ିବା ଟୋଟାଲି ବନ୍ଦ ହେଇଯାଇଥିଲା ହେଲେ ମୁଁ ଗୋଟେ ସପ୍ତାହ ଯାଏ ମୁଁ ପଢ଼ିଲି ରାତି ଦିନ ଯାଏ ମୁଁ ପଢ଼ିଲି ପଢ଼ିକି ମୁଁ ଏଗ୍ଜାମ୍ରେ ମୁଁ ବସିଲି ଯେଉଁ ମୁଁ ସଫଳତା ପାଇଗଲି ମଁ ଟେନ୍ଥରେ ଭଲ ଭାବରେ ମୁଁ ପାସ୍ ହେଇଯାଇଥିଲି ତା'ପରେ ମୁଁ ଯେତେବେଳେ ମୋର ଏଗ୍ଜାମ୍ ସରିଲା ଆମ କ୍ଷେତରେ ଚାଷ କରିବେ ହେଲ ପାଣି ନଥିଲା ସେତେବେଳେ ସମସ୍ତଙ୍କୁ ଠାରୁ ଟଙ୍କା ମାଗି ଚାଷ କରିବାକୁ ପଡ଼ିଥିଲା ଟଙ୍କା ଆଣିକି କ୍ଷେତରେ ପାଣି ଦେଲେ ତା'ପରେ ଯାଇ ଚାଷ କରିପାରିଲେ ଲୋକଙ୍କ ଠାରୁ ପଇସା ମାଗିକି ଆଣିଲେ ସୁଧରେ ଚାଷ କରିବା ସାରିକି ସମସ୍ତଙ୍କୁ ଟଙ୍କା ଦେଇଦେଲେ ହେଲେ ଆମ ତା'ପରେ ମୋର ଯେତେବେଳେ ମୋ ଭାଇ ତାଙ୍କର ଯେତେବେଳେ ବ୍ଲଡ଼୍ ନଥିଲା ଦେହରେ ଯାଇକି ମେଡ଼ିକାଲ୍ ଗଲୁ ଡକ୍ଟର୍ଙ୍କୁ ଆମ ବହୁତ ସମସ୍ୟା ଥିଲା ସେତେବେଳେ ଏମିତିରେ ଆମେ ଚଳିଲୁ